ଗ୍ରାମରେ ବର୍ତ୍ତମାନ କୃଷିରେ କେହି ସେମିତି ତାମାନେ ମୁହଁ ଫେରାଉନାହାନ୍ତି ତେଣୁକି ବର୍ତ୍ତମାନ ସେମିତି କୃଷକ ମଧ୍ୟ ମିଳୁନାହାନ୍ତି ଯିଏକି ତା ମନ ଧ୍ୟାନ ଦେଇକି କୃଷି କାର୍ଯ୍ୟ କରିବା ସମସ୍ତେ ଚାକିରି କ୍ଷେତ୍ରରେ ନିୟୋଜିତ ହେବା ପାଇଁ ବର୍ତ୍ତମାନ ଚାହୁଁଛନ୍ତି ତେଣୁକରି ଆଜିକାଲି ଦୁନିଆରେ ମଜୁରିଆ ଶ୍ରମିକ ମଧ୍ୟ ମିଳୁନାହିଁ ତ ବର୍ତ୍ତମାନର ମଜୁରୀ ମଧ୍ୟ ବହୁତ ପରିମାଣରେ କମ୍ ଥିବାରୁ ତାକୁ ନାପସନ୍ଦ କରୁଛନ୍ତି ତେଣୁକରି ମଜୁରିଆ ମାନଙ୍କର ଅଭାବ ଦେଖାଯାଉଛି ବର୍ତ୍ତମାନ ଆଜିକାଲିର ଲୋକ ମଜୁରୀ ପ୍ରତି ବହୁତ କମ୍ ଧ୍ୟାନ ଦେଉଛନ୍ତି ତେଣୁକରି ମଜୁରୀ କ୍ଷେତ୍ରରେ କମ୍ ପରିମାଣରେ ଶ୍ରମିକ ମିଳୁଛନ୍ତି